ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ମୁଖ୍ୟ ସାଂସ୍କୃତିକ ପାର୍ଥକ୍ୟ କ'ଣ ତାଙ୍କର ହେଉଛି ଖାଦ୍ୟ ଭାଷା ସାଂସ୍କୃତିକ ପରମ୍ପରା ତାଙ୍କର ରାଜନୀତି ଏବଂ ସାକ୍ଷତତା ଭୌଗଳିକ ବହୁତ ଇତ୍ୟାଦି ତାଙ୍କର ପାର୍ଥକ୍ୟ ଥାଏ ସେଥିମଧ୍ୟରୁ ଆମର ଉତ୍ତର ଭାରତ ଉତ୍ତର ଭାରତ ତାଙ୍କର ଖାଦ୍ୟ ତାଙ୍କର ଖାଦ୍ୟ କିଛି ଅଲଗା ଥାଏ ସେପଟେ ଆମର ରାସମାନ ଯାହାକୁ ଆଯାଏ ସେଇଟା ମିଳେ ବହୁତ କଷ୍ଟକର ମଧ୍ୟ ହେଇଥାଏ ଏବଂ ଆମର ଦକ୍ଷିଣ ଭାରତ ଦକ୍ଷିଣ ଭାରତରେ ଆମର ଖାଦ୍ୟ ଖାଦ୍ୟ ସେଠି ମୁଖ୍ୟତଃ ରୁଟି କିଛି ଅନ୍ୟାନ୍ୟ କିଛି ମିଳିଥାଏ କିନ୍ତୁ ସେଠି ଆମର ଉତ୍ତର ଭାରତରେ ସରି ଦକ୍ଷିଣ ଭାରତରେ ସେପଟେ ଆମ ପାଇଁ ଖାଦ୍ୟ କିଛି ଅଲଗା ଥାଏ ତ ଆମ ଦେଶର ଖାଦ୍ୟ ସମସ୍ତଙ୍କ ଜାଗାରେ ସମସ୍ତ ଜାଗାରେ ପାର୍ଥକ୍ୟ କିଛି ଅଲଗା ଥାଏ ସେଥିମଧ୍ୟରୁ ଆମର ଉତ୍ତର ଭାରତର ଭାଷା ସେମାନେ ମୁଖ୍ୟତଃ ସୁରକ୍ଷ ତାମିଲ ଉତ୍ତର ଭାରତରେ ତାମିଲ ତେଲୁଗୁ ଏଗୁଡ଼ାଏ ଭାଷା ତାଙ୍କ ପାଇଁ ମୁଖ୍ୟତଃ କାନାଡ଼ା ଓ ଦକ୍ଷିଣ ଭାରତରେ ସେପଟକୁ ମୁଖ୍ୟ ଭାଷା କିଛି ଅଲଗା ତାଙ୍କର ଥାଏ ସେଥିପାଇଁ ସେ ଭାଷା କିଛି ଅଲଗା ଥିବାରୁ ସେଥିପାଇଁ ସବୁ ଲାଙ୍ଗୁଏଜ୍ ଜାଣିଥିବା ଦରକାର ଅନ୍ୟଥା ଆମର ହେଉଛି ପୋଷାକ ଭାଷବେସ ଭାଷବେସ ଆମର ଉତ୍ତର ଭାରତରେ ଅଲଗା ସାଙ୍ଗରେ ଜେଣ୍ଟେଲ ଭଳିଆ ଥାନ୍ତି ଦକ୍ଷିଣ ଭାରତରେ ସେପଟେ ତାଙ୍କର ଭାଷାବେଶ କିଛି ଅଲଗା ଥାଏ